ଭାରତରେ ତ ଶିକ୍ଷା ବ୍ୟବସ୍ଥା ବହୁତ ଉପରେ ରହିଛି ଅନ୍ୟ ଦେଶ ତୁଳନା ରେ ଆମ ଶିକ୍ଷା ବ୍ୟବସ୍ଥା ବହୁତ କମ୍ ଅନ୍ୟ ଦେଶରେ ଶିକ୍ଷକଙ୍କୁ ସବୁଠୁ ଭିଭିଆଇପିର ଆସନ ଦିଆଯାଇଛି ଅନ୍ୟ ଦେଶରେ କିନ୍ତୁ ଆମ ଦେଶରେ ସବୁଠୁ ନିଚ୍ଚା ରେ ରହିଛନ୍ତି ଏତେ ଲୋକମାନଙ୍କୁ ଏତେ ଶିକ୍ଷିତ କରିବାରେ ଏ ଚାକିରି କରିବାରେ ସବୁଥିରେ ତାଙ୍କର ସ୍ଥାନ ରହିଛି କିନ୍ତୁ ଆମ ଓଡ଼ିଶାରେ ଭାରତରେ ତା'ର ସ୍ଥାନ ବହୁତ ତଳେ ରହିଛି ଆଗରୁ ଶିକ୍ଷା ବ୍ୟବସ୍ଥା ଏତେ ଭଲ ନଥିଲା ତେବେ ଶିକ୍ଷା ବ୍ୟବସ୍ଥା ବହୁତ ବଦଳିଲାଣି ଏବେ ଓଡ଼ିଶାରେ ଯେବେଠୁ ଫାଇଭ୍ ଟି ସ୍କୁଲ୍ ହେଇଛି ତ ଯାହା ବି ଫାଇଭ୍ ଟି ଦ୍ୱାରା ସବୁ ପ୍ରକାର ଡେଭ୍ଲପ୍ ଯେମିତି ପ୍ରାଇଭେଟ୍ ଗଭର୍ଣ୍ଣମେଣ୍ଟ ସ୍କୁଲ୍ ଗୁଡ଼ାକ ପ୍ରାଇଭେଟ୍ ଭଳିଆ ଫ୍ୟାସିଲିଟି ପାଇପାରିବ ଏବଂ ଅନଲାଇନ୍ରେ ମଧ୍ୟ ପ୍ରୋଜେକ୍ଟର୍ ଲଗାହେଇକି ପାଠ ପଢ଼ା ହେଉଛି ସ୍କୁଲ୍କୁ ପୁରା ସଫା ସୁତୁରା କରି ଯେମିତି ଡେଭ୍ଲପ୍ କରାଯାଉଛି ଭଲ ସ୍କୁଲ୍ ତିଆରି ହେଉଛି ଯେଉଁ ଜାଗାରେ ବି ଆଗରୁ ଥିଲା ଲୋକମାନେ ପିଲାମାନେ ମାଟି ଘରେ ଆଉ ଆଜବେଷ୍ଟ୍ ଘରେ ପଢ଼ୁଥିଲେ କିନ୍ତୁ ଏବେ ସବୁ ଜାଗାରେ ପକ୍କା ଘର ତ ଆଗ ଅପେକ୍ଷା ସ୍କୁଲ୍ ବହୁତ ପରିବର୍ତ୍ତନ ହେଲାଣି ତ ଅନ୍ୟ ଦେଶ ତ ଆମ ଆମ ଶିକ୍ଷା ନୀତି ବହୁତ କମ୍ ଯେ ଅନ୍ୟ ଦେଶରେ ଦଶ ପନ୍ଦର ବର୍ଷ ରୁ ପିଲାମାନେ ସେଇଠି ମାନେ ଜବ୍ କଲେଣି କିନ୍ତୁ ଆମର ଆଡ଼େ ପଇଁତିରିଶି ବର୍ଷ ଚାଲିଶି ବର୍ଷ ହେଲାଣି କିନ୍ତୁ ଲୋକମାନେ ଜବ୍ କରିପାରୁନାହାଁନ୍ତି ତ ଏଇ ଜିନ୍ଷଟା ଆମ ଅନ୍ୟ ଦେଶ ତୁଳନା ରେ ଆମ ଦେଶ ବହୁତ ତଳେ ତ ଏ ଜିନ୍ଷ ଅଭାବ ରହୁଛି ଯେଉଁଟା କି ପିଲାମାନେ ପାଠ ପାଠ ପାଢ଼ିକି ବି ଜବ୍ ପାଇପାରୁନାହାଁନ୍ତି ଏତେ ଲୋକ ହିସାବରେ କମ୍ପାନୀ ଫମ୍ପାନି ଅଧିକ ଥାଆନ୍ତା ତ ସେଥିରେ ପିଲାମାନେ ଯୋଗ ଦେଇ ପାରନ୍ତି କିନ୍ତୁ ଯେହେତୁ ଏତେ ସବୁ ଫ୍ୟାସିଲିଟି ଆମ ପାଖେ ନାହିଁ ତ ଏହି ସବୁ ଜିନ୍ଷର ଅସୁବିଧା ଆମ ଇଣ୍ଡିଆ ଦେଖା ଦେଉଛି